ମୁଁ ଯେତେବେଳେ ଅଫିସରେ କାମ କରୁଥିଲି ସେହି ସମୟରେ ମୋତେ ଲୋକମାନଙ୍କ ଠାରୁ ଗାଁ ର ପଇସା ଆଦାୟ କରି ଆଣିବାକୁ କୁହାଗଲା ମୁଁ ସେ ଦିନ ଯାଇକି ଦଶ ଜଣଙ୍କଠାରୁ ପଇସା ଆଦାୟ କରି ଆଣିଥିଲି ଅଫିସରେ ଆସି ପଇସା ଗଣିବା ସମୟରେ ସେଥିରେ ଜଣଙ୍କ ପଇସା ନଥିଲା ତ ସେହି ସମୟରେ ଆମର ସାର୍ ଆମର ଉପର ସାର୍ ଥିଲେ ସେ ମୋତେ କହିଲେ ପଇସା ସବୁ ଆଣ ମୁଁ ଡିପୋଜିଟ୍ କରିବି ମୁଁ କହିଲି କଣ କରିବି ବୋଲି ଭାବିଲି ଭୁଲ ତ ହୋଇଯାଇଛି ସେଥିପାଇଁ ନିଜ ପାଖରେ ଥିବା ପଇସାକୁ ସେଥିରେ ମିଶାଇ ସାର୍ଙ୍କୁ ଦେଇ ଦେଲି ଏଇ କଥାଟା କେହି ଜାଣି ନ ଥିଲେ ସେତେବେଳେ